ହ୍ୟାଲୋ ହ ହଁ ହଁ ହଁ ହାଲୋ ଆଉ ସସ୍ମିତା ତୁମେ ଟିକେ ମୋ ଘରକୁ ଆସିବ ମୋର ଟିକେ ଇଲେକ୍ଟ୍ରି ଫିଲେକ୍ଟ୍ରି ଖରାପ ହେଇଯାଇଛି ତା'ର ଯେଉଁ ବୋର୍ଡ଼ ତାର ଫାର ଟିକେ ଖରାପ ହେଇଯାଇଛି ଆଉ ଟିକେ ଆସିକି ଦେଖିଦବ କେତେ ତାର ଫାର ଲାଗିବ କ'ଣ କରିବ ବୋର୍ଡ଼ ସୁଇଚ୍ କ'ଣ ସବୁ ଲାଗିବ ଟିକେ ଦେଖିକି ଟିକେ କାମ ଫାମ କରିଦେଇ ଯିବ ଅ ଆସିବ ହେଲା ଆମ ଆଉ ତୁମେ ଆସିଲେ ଦେଖିଲେ କହିଲେ ମୁଁ ଯାଇଁକି ମାର୍କେଟରୁ ହଉ ତାର ଫାର କ'ଣ ଲାଗିବ ମୁଁ ନେଇକି ଆସିବି ହେଲା ଆଉ ତମେ ଫୋନ କରିବି କେତେବେଳେ ଆସିବା ପାଇଁ କହିବି ତୁମେ ସେଇ ହିସାବରେ ଆସିବ ହେଲା ମୋ ସବ ହୁଁ ହଁ ହଁ ମୋର ଫୋ ଫ୍ୟୁଜ୍ ଫ୍ୟୁଜ୍ ଉଡ଼ିିଯାଉଛି ତ ବୋର୍ଡ଼ ଫୋର୍ଡ଼ ଗୁଡ଼ା ପୋଡ଼ିଗଲାଣି ଖରାପ ହେଇଗଲାଣି ଆଉ ହଁ ହେ ଆଉ କରିବି ଆସିବ ଆଉ କ'ଣ ଆଉ ହଇରାଣ ହେଉଛି ତ ଟିକେ ଆସିିକି ଦେଖିଦେଲେ ଭଲ ହଅନ୍ତା ଟାଇମ୍ ଦବ ଟିକେ ମୁଁ ସବୁ ଲେଖିଦବ କ'ଣ କ'ଣ ଲାଗିବ ମୁଁ ସେଇ ହିସାବରେ ନେଇ ଆସିବ ତୁମେ ଆଣିଲେ ମୁ ପ୍ୟାକ୍ କରିଦବି ଆଉ କାମଟା ଟିକେ କରିଦବ ଆଉ

ହଉ ରହିଲି ଆସିବ ଏଇ ଆମର ଇଏ କ'ଣ କେମିତି ଖରା ପୁରୁଣା ହେଇଗଲାଣି ନା କେବେ ସାରା ସବୁ ଲାଗିଛି ନା ସେ ସବୁ ପୁରୁଣା ହେଲାଣି ପୁରୁଣା ଜିନିଷ ଆଉ ସେଇଥିପାଇଁ ଆଉ ଟିକେ ଦେଖିଦବା ଆଉ ପୁରୁଣା ଜିନିଷ ହେଲାଣି ଆଉ ସେଠି ନୂଆ ଲଗାଇ ଦବ ଆଉ ଫ୍ୟୁଜ୍ ଉଡ଼ି ଯାଉଛି ହଇରାଣ ହେଉଛି ଟିକେ ନୂଆ ଲଗାଇ ଦବ ଆଉ କ'ଣ ହଉ ହଉ ରହିଲି ହ୍ୟାଲୋ ହଉ ହଉ କାଲି ମୁଁ ଟାଇମ୍ ଦେବି ସେଇ ହିସାବରେ ଆସିବ

ହଁ ହଁ ହଁ ନିଜେ ଆସିକି ଦେଖିବ ଦେଖି ସାରିଲା ପରେ କହିବ କେମିତି କ'ଣ ତୁମେ ନିଜେ କରିବ କି ପିଲା ପଠାଇବ କି କିଏ କ'ଣ କରିବ ତମେ ତମର କଥାବାର୍ତ୍ତା ହବ ଆଉ କ'ଣ ତୁମେ କିନ୍ତୁ ଆଗେ ଆସି ଦେଖିକି ଦେଖିକି ଯାଅ ହେଲା ହଁ ହ ହଉ ହଉ ରହିଲି